ଆମ ଗାଁରେ ମେଲୋଡ଼ି କାର୍ଯ୍ୟକ୍ରମ ହେଉଥିଲା ସେଠାକୁ ସଦାଶିବ ମାହାରଣା ଗୀତ ଗାଇବା ପାଇଁ ଆସିଥିଲେ ମୁଁ ତାଙ୍କୁ ସେଠାରେ ଦେଖିଥିଲି ତାଙ୍କ ଗୀତ ଗାଇବା ପରେ ଶୈଳତା ଭଲ ଲାଗିଲା ମୁଁ ଏକ ମୁଁ ଏବେ ହିମାଂଶୁ ସାଗରଙ୍କ ଗୀତ ଗାଇବାକୁ ଦେଖିବାକୁ ଚାହୁଁଛି କାରଣ ତାଙ୍କ ଗୀତ ମୋତେ ଭଲ ଲାଗୁଛି